ମୁଁ ମୋ ପରିବାର ପାଇଁ ସକାଳ ଜଳଖିଆରେ ରୁଟି ତରକାରୀ କରିଥାଏ ଏବଂ ଗଜାମୁଗ ଗଜାବୁଟ ମୋ ପରିବାରକୁ ମୁଁ ଦେଇଥାଏ ତାପରେ ମଧ୍ୟାହ୍ନଭୋଜନରେ ମୁଁ ଭାତ ଡ଼ାଲି ତରକାରୀ ସୁପ୍ ଏ ସବୁ ଜିନିଷ ଦେଇ ଦେଇଥାଏ ଏବଂ ଖିରୀ ମଧ୍ୟ ଟିକେ କରିଥାଏ ସାଲାଡ଼୍ ମଧ୍ୟ କରିଥାଏ ତାପରେ ଓଭରାଲି ଚାରିଟାରେ ମୁଁ ମୋ ପରିବାରକୁ ଚାରିଟାରେ ଚା ଦେଇଥାଏ ବିସ୍କୁଟ୍ ଦେଇଥାଏ ଏବଂ କ୍ଷୀର ଦେଇଥାଏ ରାତ୍ରି ସମୟରେ ପୁଣି ଭାତ ବଦଲରେ ରୁଟି ମୁଁ କରିଥାଏ ରୁଟି ତରକାରୀ ଭେଜ୍ କିମ୍ବା ନନ୍ଭେଜ୍ରେ ମଧ୍ୟ ଅଣ୍ଡା ଦେଇଥାଏ ଚିକେନ୍ର ମଧ୍ୟ କେବେ କେବେ ୟୁଜ୍ କରିଥାଏ ଆଉ ସ୍ବାସ୍ଥ୍ୟ ଠିକ୍ ରହିବା ପାଇଁ ମୁଁ ଛୁଆମାନଙ୍କୁ ଗଜାମୁଗ ଗଜାବୁଟ କ୍ଷୀର ପନିର୍ ଏ ସବୁର ବ୍ୟବହାର ମଧ୍ୟ ମୁଁ କରିଥାଏ